ଆମ ଭାରତରେ ସାଧାରଣତଃ ଖାଇବାକୁ ପସନ୍ଦ କରୁଥିବା ଖାଦ୍ୟ ଯଥା ଭାତ ରୁଟି ଡାଲି ତରକାରୀ ଭଜା ସନ୍ତୁଳା ବିରିୟାନି ଛତୁ ତରକାରୀ ପନିର ତରକାରୀ ମାଛ ତରକାରୀ ଚିକେନ ତରକାରୀ ଚିକେନ ପକୋଡ଼ା ମଟନ ତରକାରୀ ମଟନ ବିରିୟାନି କୋବି ପକୋଡ଼ା ପିଠା କାକରା ପିଠା ଏଣ୍ଡୁରି ପିଠା ମଣ୍ଡା ପିଠା ଆରିସା ପିଠା ଚକୁଳି ପିଠା ଆମ ଗ୍ରାମାଞ୍ଚଳରେ ସାଧାରଣତଃ ବରା ପିଆଜି ଶିଙ୍ଗଡ଼ା ରୋଲ ପ୍ରତିଦିନ ପ୍ରସ୍ତୁତ କରାଯାଏ ଯାହାକି ଆମ ଅଞ୍ଚଳର ପ୍ରସିଦ୍ଧ ଅଟେ ସେଥିପାଇଁ ଆମ ଅଞ୍ଚଳରେ ବାବାମଣି ଜଳଖିଆ ଦୋକାନ ପ୍ରସିଦ୍ଧ ଅଟେ ଯେଉଁଠାରେ ବରା ଆଳୁଚପ ଶିଙ୍ଗଡ଼ା ସୁଲଭ ମୂଲ୍ୟରେ ପ୍ରଦାନ କରେ ସେଥିପାଇଁ ଆମ ଅଞ୍ଚଳକୁ ଆସୁଥିବା ଲୋକମାନେ ସେହି ଜଳଖିଆ ଦୋକାନରେ ଖାଦ୍ୟ ଗ୍ରହଣ କରନ୍ତି